କେଉଁ ଘରରୁ କହୁଥିଲେ ଆରେ ଆମର ଇଏ ଆଉ ଅନ୍ୟ କାମ ଅଛି ନା ନାହିଁ ଖାଲି ଆଉ ଆପଣ ଯେତେବେଳେ ଡାକିବେ ମୁଁ ସେତେବେଳେ ପଳାଇବି ନା କ'ଣ

ତିନି ଦିନ କଲ୍ କରୁଛନ୍ତି ସଦାବେଳେ କିନ୍ତୁ ମୁଁ ତିନି ଦିନ ମୁଁ କେତେ ବ୍ୟସ୍ତ ଥିଲି ଅନ୍ୟ କାମ ଗୁଡ଼ାରେ ଅନ୍ୟ କେତେ ବଡ଼ ବଡ଼ ବିଲ୍ଡିଂ ରହିଲାଣି ଏଠି ଠିକ୍ ଅଛି ଯେ ଆପଣଙ୍କ ସେଦିନ ରିସିଭ୍ କଲ୍ ରିସିଭ୍ କଲି କହିଲି କି ମୁଁ ସମୟ ଲାଗିବ ମୁଁ ଯଦି ଚାରିଟା ବେଳେ ସୁବିଧା ହେଲା ମୁଁ ଯିବି ଆପଣ ବସିଲେ ଚାରିଟା ବେଳେ ମୋତେ ଦଶ ଥର ଫୋନ ମାରିବେ କେମିତି ହବ ସୁବିଧା ହେଲାନି ସେଦିନ କେଉଁ ଆପଣଙ୍କ ଘରେ କେଉଁ ପାଇପ୍ ଲାଗିଛି ଲୁହା ନା ପ୍ଲାଷ୍ଟିକ

ମୋର ଜାଣିବା ଅନୁସାରେ ତୁମ ଘରେ ଲୁହା ପାଇପ୍ଟା ଲାଗିଥିଲା ବୋଧେ ଏଇଟା ବୋଧେ ଫାଟିଯାଇଛି କଳଙ୍କି ଖାଇକି ସେ ଲୁହା ପାଇପ୍ ଏଥର ବିଗିଡ଼ି ଯାଉଛି ଏଣୁ ମୋ ମତରେ ପ୍ଲାଷ୍ଟିକ ପି ଭି ସି ପାଇପ୍ ନେଇ ଆସ ସବୁଠୁ ବେଷ୍ଟ ଆଣି ରଖ ମୁଁ କାଲି ଭିତରେ ଯିବାକୁ ଚେଷ୍ଟା କରିବି ଆଜ୍ଞା ପ୍ଲାଷ୍ଟିକ୍ ପାଇପ୍ ଯୁଗ ଯୁଗ ଧରିକି ପଳାଇବ କିନ୍ତୁ ଖରାପ ହେବନି ପରିଷ୍କାର ପାଣି ଆସିବ ଯୁଗ ଯୁଗ ଧରି ପଳାଇବ ଆପଣଙ୍କର କେଉଁ ପ୍ଲେଟ୍ରେ ବ୍ଲକେଜ୍ ଅଛି ଠିକ୍ ଅଛି ତା'ହେଲେ ଆପଣ ସେ ଲୁହା ପାଇପ୍ ସକାଶେ କଳଙ୍କି ଲାଗିଛି ବୋଧେ ଓ ସେଇଥିପାଇଁ ଇଏ ଲିକ୍ ହେଉଛି ଯାହା ଜାଣିବା ଅନୁସାରେ ହଁ ମୁଁ ଦେଖେ ଯଦି କାଲି ସୁବିଧା ହବ ତ ମୁଁ ଯିବି କାହିଁକି ମୋର ଆହୁରି ଏଠି ଦୁଇ ତିନିଟା ବିଲ୍ଡିଂ କାମ ରହିଲାଣି ମୁଁ ମୁଁ ବୁଝୁଛି ଆପଣ ଅସୁବିଧା ହେଉଛି କିନ୍ତୁ ଏଠି ବି ଅନାନ୍ତୁ ମୋର ବି ଗୋଟେ ଅସୁବିଧା ରହୁଛି ମୁଁ ସେଠି ଦେଖନ୍ତୁ ତିନି ତିନିଟା ବିଲ୍ଡିଂ ସେ ଛଅ ମହଲା ବିଲ୍ଡିଂ ହେଲାଣି ଛଅ ମହଲା ବିଲ୍ଡିଂ ସେ ପାଇପ୍ ଉପରୁ ତଳ ଆସୁଛି ସେ ମଝିରେ ଫାଟିଯାଇଛି ମୁଁ କ'ଣ କରିବି କୋଉଠି ତ ସେମାନେ ଅଭ୍ୟସ୍ତ ମାନେ ଝୁଲିବି ସେଠି ଯାଇ ପାଇପ୍ ଲଗାଇବି ଲଗାଇଲେ ସେମାନେ ସବୁ ଛଅଟା ବିଲ୍ଡିଂର ଲୋକ କେତେ ରହୁଛନ୍ତି ଭାବିଲେ ସେ କଥା ଟିକେ ଭାବିଲେ ସବୁ ଠିକ୍ ଅଛି ମୁଁ କନଫର୍ମ୍ କରୁଛି ମୁଁ କାଲି ପୁରା ଯାଇ ପହଞ୍ଚିଯିବି କିଛି ଅସୁବିଧା ନାହିଁ ମୁଁ ଚାରିଟା ବେଳେ ପହଞ୍ଚିଯିବି ଆପଣ ଏତେ କହିଲେଣି ଆଉ ମୁଁ କ'ଣ କରିବି ମୋତେ ତ ଆର ବିଲ୍ଡିଂ ବାଲା ମନା କଲେ ମୁଁ ଆପଣଙ୍କ ଘରକୁ କାଲି ଯାଉଛି ନିହାତି ଠିକ୍ ଅଛି ଠିକ୍ ଅଛି କିଛି ଅସୁବିଧା ନାହିଁ ମୁଁ କାଲି ଚାରିଟା ସୁଦ୍ଧା ଆସି ପହଞ୍ଚିଯିବି ହଁ ହଁ ରହିଲି